ଆଜ୍ଞା ମୁଇଁ ଗୋରୁ ମାର୍କେଟ୍ ନ ଆଜ୍ଞା ଘିନ୍ମି ଆରୁ ଆଜ୍ଞା ମାର୍କେଟ୍କେ ବଏଲେ କାଣା ଆଜ୍ଞା ବଜାର୍କେ ଗଲେ ଯାଏ ସେନର୍ ରେଟ୍ ମୁଲ୍ କେତେ କେତେ ଆଜ୍ଞା ଜାଣିଲେ ଯାକ ଆଜ୍ଞା ଘିନି ପାର୍ମି ଆରୁ ମୋର୍ ପାଖେ ଆଜ୍ଞା ଇହାଦେ ବଲଦ୍ ହଲେ ଗାଏ ଦୁଇ ପଟ୍ ଆରୁ ଛେଲ୍ ଚାର୍ପଟ୍ ଅଛନ୍ ଆର୍ ଯୁଡେ ଛୁଆ ଆଛନ୍ ଆଜ୍ଞା ତ ଆଜ୍ଞା ମୁଇଁ ବଜାର୍କେ ଗଲେ ଯାଏ ଇ ବଲଦ୍ମାନ୍କୁ ବଦ୍ଲେଇକରି ଆଜ୍ଞା ନୂଆ ବଲଦ୍ ହଲେ ଆନ୍ମି ଆରୁ ଛେଲ୍ ବି ଦୁଇ ପଟ୍ ବିକ୍ମି ଆଜ୍ଞା ଆରୁ ବଜାରରେ କେନ୍ କେନ୍ ମୂଲ୍ ଭାଉ ଦଉଚେ ଯେ ଆଜ୍ଞା ମୁଇଁ ସେନ ଦେଖିକରି ବିକ୍ମି ଆର୍ ଘିନ୍ମି ଆରୁ ଆଜ୍ଞା ମୁଇଁ ଇ ଗାଏ ନ ଗୁରସ ବିକି ବିକି ଆଜ୍ଞା ଅତି କମ୍ରେ ଆଜ୍ଞା ଦିନ୍କ ମୁଇଁ ଆଠ୍ ଲିଟର୍ ବିକ୍ସିଁ ଆରୁ ଅତି କମ୍ ଥି ଆଜ୍ଞା ମୁଇଁ ସେନ ଚାର୍ଶହ ଟଙ୍କା ପାଇସିଁ ଆରୁ ସେ ଗାଏମାନକର୍ ଗୁରସ୍ ବିକି ବିକି ଆଜ୍ଞା ମୁଇଁ କମ୍ ସେ କମ୍ ଆଜ୍ଞା ଗୋଟେ ଗାଏ ଘିନ୍ବାର୍ ମୂଲ୍ ଦାମ୍ ରଖିଚେ ଆରୁ ଆଜ୍ଞା ଯଦି ଆଠ୍ ହଜାର୍ କି ନଅ ହଜାର୍ ଟଙ୍ଗା ନମିଲ୍ଲା ଗାଏ ପଟେ ଘିନିକରି ଆନ୍ମି ଆରୁ ଛେଲ୍ ଯେନ୍ ଦୁଇ ପଟ୍ ବନେ ବଡ଼୍ ବଡ଼୍ ହେଇଚନ୍ ଆଜ୍ଞା ହେଟା ବି ବଜାର୍ନ ଯେନ୍ ଦାମ୍ ମୁଜୁତ୍ ଯାଉଥିବା ଆଜ୍ଞା ବିକମି ଆର୍ ତାକର୍ ବଦଲେ ଆଜ୍ଞା ଆର୍ ହଲେ ଛେଲ୍ ଆନ୍ମି ଆର୍ ପୁଷ୍ମି ବାଲୁଚେଁ ଆଜ୍ଞା